ଗାଁ ଗହଳିରେ ପ୍ରାୟ ଲୋକମାନେ ବା ପିଲାମାନେ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ସେମାନେ ଅବସର ବିନୋଦନ ପାଇଁ ବା ଆନନ୍ଦ ପାଇଁ ସେମାନେ ଅପରାହ୍ନରେ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ପୁଣି ଯେଉଁ ଖେଳ ସକାଳୁ ହୁଏ ତାହାକୁ ମଧ୍ୟ ଖେଳିଥାନ୍ତି ଯେମିତି କବାଡ଼ି ଖୋଖୋ ହକି ଫୁଟ୍ବଲ୍ କ୍ରିକେଟ୍ ତାସ୍ ବାଟି ନଟୁ ଏହି ସବୁ ଖେଳ ମଧ୍ୟ ସେମାନେ ଖେଳିଥାନ୍ତି ସେମିତି ଗାଁ ଗହଳିରେ ଖୋଲା ପଡ଼ିଆ ମଧ୍ୟ ଥାଏ ସେଇ ଖୋଲା ପଡ଼ିଆକୁ ଯାଇ ପିଲାମାନେ ବହୁତ ପ୍ରକାର ଖେଳ ଖେଳିଥାନ୍ତି ପୁଣି ଗାଁ ଦାଣ୍ଡରେ ଯେଉଁ ଛୋଟ ଛୋଟ ଖେଳ ଖେଳି ହୁଏ ସେଗୁଡ଼ିକ ମଧ୍ୟ ଖେଳିଥାନ୍ତି ଯେମିତି ଗାଁ ଦାଣ୍ଡରେ ବାଟି ଖେଳ ନଟୁ ଖେଳ ଇତ୍ୟାଦି ହୋଇପାରେ ସେମାନେ ସେଇଠି ସେଇ ଖେଳ ଗୁଡ଼ିିକ ଖେଳିଥାନ୍ତି ସେହି ଖେଳ ଖେଳିବା ଦ୍ୱାରା ଆମ ମାନଙ୍କ ଭିତରେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥାଏ ସମସ୍ତେ ପରସ୍ପର ସହିତ ମିଶିକି ଖେଳିଥାନ୍ତି ଏବଂ ଏହାଦ୍ୱାରା ସମସ୍ତଙ୍କ ମନରେ ସଦ୍ ଭାବନା ଜାତ ହୋଇଇଥାଏ ଏବଂ ପରସ୍ପର ପରସ୍ପରକୁ ଭଲ ଭାବରେ ଚିହ୍ନ କରିଥାନ୍ତି ଏବଂ ସାହାଯ୍ୟ କରିଥାନ୍ତି ସେମିତି ଏବେ ଅବସର ବିନୋଦନ ପାଇଁ ଲୋକମାନେ ତାସ୍ ଖେଳୁଛନ୍ତି ତାସ୍ ଏକ ଏମିତି ଖେଳ ସେଇ ଖେଳରେ ଚାରିଜଣ ଛଅ ଜଣ ଏମିତି ଆଠ ଜଣ ମଧ୍ୟ ଖେଳି ପାରିବେ ଏମିତି ଗାଁଯାକର ସମସ୍ତ ଲୋକମାନେ ଗୋଟେ ଜାଗାରେ ଏକାଠି ହେଇ ବା ତାଙ୍କ ଗ୍ରାମରେ ଥିବା ଗୁଡ଼ିଘର ଇତ୍ୟାଦି ମାନଙ୍କରେ ତାସ୍ ଖେଳ ଖେଳିଥାନ୍ତି ପୁଣି କିଏ କିଏ ଗାଁ ମଧ୍ୟରେ ଥିବା ଗଛ ମୂଳେଏଇ ଏମିତି ଜାଗାରେ ସେମାନେ ତାସ୍ ଖେଳ ଖେଳିଥାନ୍ତି ସେଇସବୁ ଖେଳ ଭିତରୁ ମତେ ସବୁଠାରୁ ବେଶୀ ପସନ୍ଦ ଲାଗେ କ୍ରିକେଟ୍ ଖେଳ କ୍ରିକେଟ୍ ଖେଳ ବହୁତ ପ୍ରକାର ଖେଳିଥାଉ ଯେମିତି ଆଗ କ୍ରିକେଟ୍ ଖେଳ ଖେଳିବା ପାଇଁ ବଲ୍ ଇତ୍ୟାଦି ଖେଳୁଥିଲି କିନ୍ତୁ ଆମ ଗାଁ ଗହଳିରେ ସେତିକି ସରଞ୍ଜାମ ବା ସେତିକି ସମ୍ପଦ ନଥିବାରୁ ଆମେ ସବୁ ଟେନିସ୍ ବଲ୍ରେ କ୍ରିକେଟ୍ ଖେଲିଥାଉ ଏହି ଖେଳରେ ଏହି ଖେଳରେ ଗୋଟିଏ ଟିମ୍ରେ ପନ୍ଦର ଜଣ ଖେଳାଳି ରହିଥାନ୍ତି ସେ ପନ୍ଦର ଜଣଙ୍କ ଭିତରୁ ଚାରି ଜଣ ଏକ୍ସଟ୍ରା ପ୍ଲେୟର୍ ରହିଥାନ୍ତି ଏବଂ ବାକି ଏଗାର ଜଣ ସେମାନେ ମୁଖ୍ୟ କ୍ରିକେଟ୍ ଖେଳିଥାନ୍ତି ଏଇଟା ଗାଁ ଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥାଏ ସେମିତି ଏଇଟା ଗୋଟେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥାଏ ଏହି କ୍ରିକେଟ୍ ଖେଳିବା ପାଇଁ ଗୋଟେ ବଡ଼ ଗୋଲାକାର ପଡ଼ିଆ ଦରକାର ଏବଂ ସେ ଗୋଲାକାର ପଡ଼ିଆ ମଧ୍ୟରେ ଗୋଟିଏ ବାଇଶି ଗୋଜର ବିଚ୍ ଥାଏ ବିଚ୍ର ଦୁହିଁ ପାର୍ଶ୍ୱରେ ତିନି ତିନିଟି ଲେଖା ଷ୍ଟମ୍ପ୍ ଗଡ଼ା ହେଇଥାଏ ଏବଂ ସେଥିରେ ସେ ସେଥିରେ ବେଲ୍ ଥାଏ ଏବଂ ଯେଉଁ ଦଳ ପ୍ର୍ରଥମେ ବ୍ୟାଟିଂ କରିବେ ସେମାନେ ବ୍ୟାଟ୍ ପ୍ୟାଡ଼୍ ତା ହେଲ୍ମେଟ୍ ଇତ୍ୟାଦି ପିନ୍ଧି ସେମାନେ ବ୍ୟାଟିଂ କରିବାକୁ ଆସିଥାନ୍ତି ସେମାନଙ୍କର ଲକ୍ଷ୍ୟ ଥାଏ ଯେ ସେମାନେ ସେଇ ଉଇକେଟ୍କୁ ବଞ୍ଚେଇବେ ବଲ୍ ବାଜିବାରୁ ରକ୍ଷା କରିବେ ଏବଂ ବଲ୍କୁ ବ୍ୟାଟ୍ରେ ପିଟି ସୀମା ପାର୍ କରିବା ପାଇଁ ଚେଷ୍ଟା କରିବେ ତା'ପରେ ଯଦି ବ୍ୟାଟ୍ରେ ବାଜିଲା ତେବେ ଦୁଇ ପଟରେ ଥିବା ଦୁଇ ବ୍ୟାଟ୍ସମ୍ୟାନ୍ ଉଭୟ ଉଭୟଙ୍କ ପଟକୁ ଦୌଡ଼ିକି ଗୋଟେ ରନ୍ ନେଇ ପାରିବେ ତାହା ଗୋଟେ ରନ୍ରେ ଗଣାଯିବ ପୁଣି ଯଦି ବ୍ୟାଟ୍ସମ୍ୟାନ୍ ବା ବ୍ୟାଟର୍ ବ୍ୟାଟର୍ ଯଦି ବଲ୍କୁ ଯୋର୍ରେ ବାଡ଼େଇବେ ତାହା ଗଡ଼ିି ଗଡ଼ି କି ସେ ପଡ଼ିଆର ବାହାରକୁ ଚାଲିଗଲା ତେବେ ସେଥିରେ ଚାରି ରନ୍ ମଳିବ ଏବଂ ଯଦି ବ୍ୟାଟର୍ ତାହାକୁ ଉପରେ ଉପରେ ଆକାଶରେ ସୀମା ପାର୍ କରିବେ ତେବେ ତାହାକୁ ଛଅ ରନ୍ରେ ଗଣାଯିବ ଏମିତି ଭାବରେ ରନ୍ ହିସାବ ହୋଇଥାଏ ପୁଣି ଯେଉଁମାନେ ଫିଲ୍ଡିଙ୍ଗ୍ କରିଥାନ୍ତି ସେମାନେ ପ୍ରାୟତଃ ଏଗାର ଜଣ ଫିଲ୍ଡିଙ୍ଗ୍ କରିଥାନ୍ତି ସେଥିରୁ ବ୍ୟାଟର୍ଙ୍କ ପଛପଟେ ଯିଏ ବଲ୍କୁ ଅଟକାଇଥାଏ ତାହାକୁ କିପର୍ କୁହାଯାଏ ସେ ହାତରେ ଗ୍ଲୋସ୍ ପିନ୍ଧିଥାଏ ଏବଂ ଯିଏ ବଲ୍ ଧରିକି ବଲ୍ ସେ ଉକେଟ୍କୁ ବଲ୍ ଫିଙ୍ଗିଥାଏ ତାହାକୁ ବୋଲର୍ କୁହାଯାଏ ତାଙ୍କ ଲକ୍ଷ୍ୟ ଥାଏ ଯେ ବଲ୍କୁ କେମିତି ସେ ଉକେଟ୍ରେ ବଜେଇବେ ଏବଂ ସେ ବ୍ୟାଟର୍ଙ୍କ ବ୍ୟାଟ୍ରେ ଯେମିତି ବଲ୍ ନ ବାଜି କିପର୍ ହାତକୁ ଯିବ ସେଇ ଚେଷ୍ଟା ସେ କରିଥାନ୍ତି ଏବଂ ସେ ବୋଲର୍ ମଧ୍ୟ ଦୁଇ ପ୍ରକାର ଥାଏ ଜଣେ ଦ୍ରୁତ ବୋଲର୍ ଏବଂ ଜଣେ ସ୍ଲୋ ବୋଲର୍ ଦ୍ରୁତ ବୋଲର୍ ବହୁତ ଜୋରରେ ବଲ୍କୁ ଫିଙ୍ଗିଥାନ୍ତି ଏବଂ ସ୍ଲୋ ବୋଲର୍ ବଲ୍କୁ ଘୁରେଇ ବା ସ୍ପିନ୍ କରି ଫିଙ୍ଗିଥାନ୍ତି ଏମିତି ଭାବରେ କ୍ରିକେଟ୍ ଖେଳକୁ ଶେଷରେ ଯେଉଁ ଦଳ ଅଧିକ ରନ୍ କରିଥାଏ ସେ ବିଜୟ ହୋଇଥାଏ ଏବେ ଗାଁ ଗହଳିରେ ଦେଖାଯାଉଛି ଯେ ଆଜିକାଲି ଆଉ ଅଧିକ ଓଭର୍ କ୍ରିକେଟ୍ ଖେଳ ସବୁ ହଜିଗଲାଣି ଆଗକାଳରେ ସମସ୍ତେ ପଚାଶ ଓଭର୍ ଇତ୍ୟାଦି ଖେଳୁଥିଲେ କିନ୍ତୁ ଏବେ ଟି ଟ୍ୱେଣ୍ଟି ଆସିଲା ଦିନୁ ସମସ୍ତେ ପ୍ରାୟ ସେ କୋଡ଼ିଏ ଓଭର୍ ମ୍ୟାଚ୍ ହିଁ ଖେଳୁଛନ୍ତି ଆଉ ଏ ଖେଳରେ ବହୁତ ଗୁଡ଼ିଏ ଦର୍ଶକ ଜମା ହୁଅନ୍ତି ଏବଂ ଯିଏ ପ୍ରଦର୍ଶନ କଲା ସେମାନଙ୍କୁ ସମସ୍ତେ ଚିହ୍ନିଥାନ୍ତି ଏବଂ ପୁରସ୍କାର ମଧ୍ୟ ତାଙ୍କୁ ଦିଆଯାଏ